ଭାରତରେ ଭାରତରେ ଅନେକ ପ୍ରସିଦ୍ଧ ନୃତ୍ୟ ଶୈଳୀ ରହିଛି ନୃତ୍ୟ ହେଉଛି ଭଗବାନଙ୍କ ଏକ ଦେଇଥିବା କଳା ନୃତ୍ୟ ମଧ୍ୟ ମନୁଷ୍ୟର ମନକୁ ମନୋରଞ୍ଜନ କରିଥାଏ ନୃତ୍ୟ ଉଭୟ ପୁରୁଷ ଓ ମହିଳା ମଧ୍ୟ କରନ୍ତି ଏମିତି ନାହିଁ ଯେ ନୃତ୍ୟ କେବଳ ମହିଳାମାନେ ହିଁ କରନ୍ତି ପୁରୁଷମାନେ କରିପାରନ୍ତି ନାହିଁ ଭାରତରେ ଅନେକ ନୃତ୍ୟଶିଳ୍ପୀ ଅଛନ୍ତି ଯେପରିକି ଗୀତା ଗୀତା ମୀରା ଏମିତି ଅନେକ ନୃତ୍ୟ ଶିଳ୍ପୀ ଅଛନ୍ତି ମୋର ଅନେକ ପ୍ରିୟ କଳାକାର ଗାୟକ ରହିଛନ୍ତି ଯଥା ମିୀରାବାଈ ସିଏ ବହୁତ ସୁନ୍ଦର ଓ ଭାବରେ ଗୀତ ଗାଇଥାନ୍ତି